ମୁଁ ପାଞ୍ଚୋଟି ତାରିଖ ମନେରଖି ପାରିଛି ଛବିଶ ଜାନୁଆରୀ ଉଣେଇଶହ ପଚାଶ ପନ୍ଦର ଅଗଷ୍ଟ ଉଣେଇଶହ ବାଆସ୍ତରି ଚଉଦ ଫେବୃୟାରୀ ଦୁଇ ହଜାର କୋଡ଼ିଏ ଏକ ମେ' ଦୁଇ ହଜାର ବାଇଶ କୋଡ଼ିଏ ମାର୍ଚ୍ଚ ଦୁଇ ହଜାର ତେଇଶ